ମୁଁ ସାଓମି କମ୍ପାନୀର ନୋଟ୍ ଟୁଏଲଭ୍ ମୋବାଇଲ କିଣିଥିଲି ଯାହାକି ମୋତେ ପନ୍ଦର ହଜାର ଟଙ୍କା ପଡ଼ିଥିଲା କିନ୍ତୁ ସେ ଏତେ ଟଙ୍କା ନେଲା ପରେ ମଧ୍ୟ ସେହି ମୋବାଇଲର ସାଉଣ୍ଡ କ୍ଵାଲିଟି କ୍ୟାମେରା କ୍ଵାଲିଟି ଅତ୍ୟନ୍ତ ଖରାପ ଥିଲା କ୍ୟାମେରାରେ ଅତ୍ୟନ୍ତ ଖରାପ କ୍ଵାଲିଟିର ଫଟୋ ଉଠୁଥିଲା ଏବଂ ସାଉଣ୍ଡ କ୍ଵାଲିଟି ମଧ୍ୟ ଏତେ ଭଲ ନଥିଲା